ହାଲୋ ଭାଇ ହଁ ମୁଁ କହୁଥିଲି କି କଣ ମୁଁ ଆମ ଘର ପାରାଦୀପ ଆଉ ମୁଁ ଟିକେ ତୀର୍ତଲ ଆସିଥିଲି କାମରେ ଆଉ କଣ କହୁଥିଲି ଏଠି ଆମର ଯୋଉ ଓଲା ଆଉ ଓଭର ଯୋଉଟା ଆମର ଆଭେଲେବଲ ଅଛି ସବୁ ମାନେ ଅଛି ଆମର ଯୋଉଗୁଡ଼ା ତା ଯୋଉ ଡ୍ରାଇଭର ମାନେ ସବୁ ନାହାନ୍ତି ଯୋଉ କେମିତି କ'ଣ ହଁ ତୁ ମୁଁ ଭାବିଲି ତୁ ଏଇଠିକା ଲୋକାଲ ତ ତୁ ଜାଣିଥିବୁ ଏଇସବୁ ବିଷୟରେ ତ ମତେ ଟିକେ କିଛି କହିପାରିବୁ କାହିଁକନା ଦେଖୁଚୁ ନା ଆଜିକାଲି କେତେ ଆକ୍ସିଡେଣ୍ଟ ବଗେରା ହଉଚି ତ ସେମାନେ ସବୁ ସେମାନେ ସବୁ ମାନେ ଆଲକୋହଲ ନଉଚଛନ୍ତି ବିିଓର ଫିଓର ପିଇକିନା ଡ୍ରାଇଭିଂ କରୁଚନ୍ତି ତ ବହୁତ କଥା ହଉଚି ତ ସେଥିଲାଗି କହୁଥିଲି ଆଉ ତୁ ଯଦି ଟିକେ ଆଡ଼ଭାଇସ ଦେଇେଇଥାନ୍ତୁ ଏଇି ସଚଗୁଡ଼ା ସ ଆଭେଲେବୁଲ ଅଛି ଆଚ୍ଛା ସେ କଥା ଛାଡ଼ା ତୁ କେମିତି ଅଛୁ କହ ଫାଷ୍ଟ ଭଲ ତ ସବୁ ଠିକ ଠାକ୍ ଅଛି ତ ହଉ ହଉ ହଉ ହେଲା ଏଥର କମ୍ ମୋ ବିଷୟରେ ମୋ କାମୁଟା ଫାଷ୍ଟରା ହଁ ସବୁ ଠିକଠାକ୍ ଅଛି ଆଚ୍ଛା ସବୁଁ ଯି ରହୁଚନ୍ତି ତା ଧିହରେ କି କିଛି ଫେକ୍ ନାହାନ୍ତି ତ ଡ୍ରାଇଭିଂ ଲାଇସେନ୍ସ ବଗେରା ସବୁ ତ ଠିକ ଠାକ୍ ଅଛି ସମସ୍ତଙ୍କର ହଁ ଥ୍ୟାଙ୍କ ୟୁ ଆକ୍ଚୁଲି ଆଉ ଆଲ୍କୋହଲ ବଗେରା କି ପୋଡ଼ିଆ ପାନ ବଗେରା ଏଗୁଡ଼ା ସବୁ କିଛି ଖାଉନାହାନ୍ତି ନା ହଁ ଗାଡ଼ିର କଣ୍ଡିସନ ସବୁ କେମତିହୁି ଆଚ୍ଛା ଲାଇସେନ୍ସ ବି ରହୁଚି ମାନେ ସେଫ୍ଟି ଫୁଲ୍ ସେଫ୍ଟି ଅଛି ତ ହଁ ଥ୍ୟାଙ୍କ ୟୁ ଥ୍ୟାଙ୍କ ୟୁ ସଜେଷ୍ଟ କରିପାରୁଚୁ ଆଉ ଏତେ ଦିନ ପରେ ଫାଇନାଲି ମୋତେ ସଜେଷ୍ଟ ଆକ୍ଚୁଲି ମୁଁ ବୁଝିପାରୁନଥିଲି କଣ କରିବି କାହିଁକି ନା ଏପଟରେେ ନୂଆ ମୁଁ ଜାଣିନି ଏପଟରେେ ଓଲା କି ଓଭେଲ ଯୋଉଟା ସବୁ ଚାଲିଚି ତା ବିଷୟରେ କିଛି ବି ତ ସେଥିପାଇଁ ଭାବିଲି ତୁ ତମର ଏଠ ଗଟେ ଭଲ ଫ୍ରେଣ୍ଡ ଅଛୁ ତ ସେଥିପାଇଁ ତତେ କଲ୍ କରିଦେବି ଆଉ ତୁ ଶୀଘ୍ର କହିଦବୁ ସେସବ ବିଷୟରେ ଆଚ୍ଛା ଥ୍ୟାଙ୍କ ୟୁ ମୁଁ ଆସୁଚି ରଖୁଚି ଓକେ ବାଏ